ଚାଷ କରିବା ଦ୍ଵାରା ଆମେ ଖାଦ୍ୟ ସଂଗ୍ରହଣ କରିପାରିଥାଉ ଏବଂ ବିଭିନ୍ନ ଖାଦ୍ୟ ଖାଇପାରିଥାଉ ଆଉ ଯେ ଚାଷ କରିବା ଦ୍ଵାରା ଆମେ ଯେଉଁ ଶସ୍ୟ ଉତ୍ପାଦନ କରୁ ସେଥିରୁ ଶକ୍ତି ଆମକୁ ମିଳିଥାଏ ଯଦି ଶକ୍ତି ନ ଯଦି ଆମ ଶରୀରରେ ଶକ୍ତି ନଥିବ ତାହେଲେ ଆମେ ବଞ୍ଚିବା ନାହିଁ ଆଉ ଶକ୍ତି ନିମନ୍ତେ ଆମେ ଶସ୍ୟକୁ ଖାଦ୍ୟ ଭାବରେ ଗ୍ରହଣ କରିବା ଦରକାର ଓ ଶସ୍ୟ ନିମନ୍ତେ ଆମକୁ ଚାଷ କରିବା ଦରକାର ଏଥି ନିମନ୍ତେ ଚାଷ ପାଇଁ ଆମେ ଯତ୍ନବାନ ହେବା ଦରକାର ଯେମିତିକି ଗୋଟେ ପିଲାଟି ଜନ୍ମ ହେଲେ ତାକୁ ଲାଳନ ପାଳନ କରି ସେବା ଯତ୍ନ କରାଯାଇଥାଏ ସେହିଭଳି ଭାବେ ଗୋଟେ ବୃକ୍ଷଟି ଲଗାଇଲେ ତାହାର ବି ଯତ୍ନ ନେବା ବହୁତ ଆବଶ୍ୟକ ହୋଇଥାଏ ଏମିତିକି ଆମେ ଉଦାହରଣ ନେଇ ଆମେ ଧାନ ଧାନଟିଏ ଆମେ ଲଗାଇଲେ ଆମେ କିପରି ଭାବେ ଆମେ ମାଟିଟାକୁ ହଳ ବୁଲାଇ ଉର୍ବର କରିବା ଏବଂ ତାଦେହରେ ସାର ଦେଇ ତାକୁ ଆମେ ଧାନ ଧାନ ବିହନ ପକାଇବା ଏବଂ ଧାନ ବିହନ ହୋଇସାରିଲା ପରେ କିଭଳି ଭାବେ ତାକୁ ବିହନକୁ ଚାରା ଭାବରେ ରୂପାନ୍ତରିତ କରି ଗଛରେ ଲଗାଇବା ଏବଂ ଗଛ ହୋଇ ଧାନ କାଟି ଏବଂ ମେସିନ୍ ସାହାଯ୍ୟରେ ଧାନ ଆଣିବା ସେହି ନିମନ୍ତେ ଚାଷ ନିମନ୍ତେ ଯତ୍ନବାନ ହେବା ଦରକାର ଯାହା ମାଧ୍ୟମରେ ବୃକ୍ଷଟି କେତେବେଳେ ସଠିକ୍ ଭାବରେ ବିହନ ଶସ୍ୟଟି ଲାଗିଲା ଏବଂ କେତେବେଳେ ଭାବେ ଶସ୍ୟଟି ସଠିକ୍ ଭାବରେ ପାଣି ପାଇଲା ଏବଂ କେତେବେଳେ ବୃକ୍ଷଟି ପୋକଲାଗିଲା ତା ଦେହରେ କୀଟନାଶକ ଔଷଧ ପକାଇବା ଏବଂ ସେ ସଠିକ୍ ଭାବେ ପ୍ରସ୍ତୁତ ପଛରେ ଶସ୍ୟଟି ଫଳଟି ପ୍ରସ୍ତୁତି ହୋଇଗଲେ ତାହାକୁ ଆମେ ସଠିକ୍ ଭାବରେ କାଟି ଘରକୁ ଆଣିବା ଏବଂ ଆଣିସାରିଲା ପରେ ତାକୁ ଖରା ଦେଇ କିପରି ଭାବେ ଆମେ ଶସ୍ୟ ଭଣ୍ଡାରରେ ରଖିବା କିମ୍ବା ନିଜ ଘରେ ସୁସଜ୍ଜିତ ଭାବେ ରଖିବା ତାପ୍ରତି ଯତ୍ନବାନ ହେବା ଏବଂ ଚାଷରେ ମଧ୍ୟ ବହୁ ପର୍ବ ପର୍ବାଣି ଜଡ଼ିତ ହୋଇଥାଏ ଯେମିତିକି ଆମେ ଜାଣିଛେ ରଜ ପର୍ବ ଏକ ଏମିତି ପର୍ବ ଯେଉଁଥିରେ କି ଆମର ହଳ କରାଯାଇନଥାଏ ଏଇଥିପାଇଁ କରାଯାଇନଥାଏ କି ଚାଷ ସେଦିନ ମା ଭୂମିକୁ ଆମର ଚାଷ ନିବାରଣ ରହିଥାଏ ଏବଂ କଷ୍ଟ ଦିଆଯାଇନଥାଏ ଆଉ ଗୋଟିଏ ଥାଏ ହଳ ନିଷେଧ ହଳ ନିଷେଧ ଦିନ ବା ସଂକ୍ରାନ୍ତି ଦିନ ଆମର ଚାଷ କରାଯାଇନଥାଏ ଏଇଥିପାଇଁ କରାଯାଇନଥାଏ କି ଜମିକୁ ହଳ କରାଯାଇନଥାଏ କି ମାଟିକୁ କଷ୍ଟ ଦିଆଯାଇନଥାଏ ବା ବିଭିନ୍ନ ପର୍ବ ପର୍ବାଣି ମଧ୍ୟ ଜଡ଼ିତ ହୋଇଥାଏ ଯେମିତିକି ନୂଆଖାଇ ନୂଆଖାଇରେ ପର୍ବରେ ଆମେ ଧାନ ନୂତନ ଧାନ ବା ନୂତନ ଶ ନୂତନ ଶସ୍ୟକୁ ଆମେ ମାଆ ନୂଆଖାଇ ବା ମାଆ ସମଲେଇ ପାଖରେ ଆମେ ଭୋଗ ପ୍ରଥମେ ଲଗାଇଥାଉ ସେହି ଭଳିଆ ଭାବେ ବିଭିନ୍ନ ପ୍ରକାର ଫଳଟିଏ ହେଲେ ଆମେ ମାଆ ଗ୍ରାମଦେବତା ଭଗବାନଙ୍କ ପାଖରେ ଲଗାଇଥାଉ ଏହା ଗଲା ପର୍ବ ପର୍ବାଣି ତାହା ମଧ୍ୟ ରହିଛି ଶ୍ରମ ଚାଷ କରିବାକୁ ହେଲେ ଆମେ ଜାଣିଛୁ ଏ ଦୁନିଆରେ ସବୁଠୁ ପରିଶ୍ରମୀ ମଣିଷ ଯଦି ଯିଏ ହୋଇଥାଏ ସିଏ ହେଉଛି ଶ୍ରମିକ କାରଣ କେତେବେଳେ ସଠିକ୍ ଭାବରେ ବୃକ୍ଷଟିକୁ ବିହନ ଆକାରରେ ପରିପ୍ରକାଶ କରାଯିବ କେତେବେଳେ ସଠିକ୍ ଭାବରେ ଗଛରେ ପାଣି ଦିଆଯିବ କେତେବେଳେ ଖରା ଆସେ ତ କେତେବେଳେ ବର୍ଷା ଆଉ କେତେବେଳେ ଝଡ଼ ସେଥି ଦୟାରୁ ବୃକ୍ଷଟିକୁ କିଭଳି ଭାବେ ବଞ୍ଚାଯିବ ଏବଂ ବୃକ୍ଷରେ ପୋକ ଲାଗିଲେ କିପରି ଭାବେ ପୋକଟାକୁ ଦୂରୀକରଣ କରାଯିବ ତାହା ନିମନ୍ତେ ଗୋଟେ ଚାଷୀଟି ବହୁ ପରିଶ୍ରମ କରିଥାଏ ଏବଂ ତାହା ଝାଳ ବୁହା ଧନରେ ସବୁ ସେ ଏହି ଚାଷରେ ଲଗାଇଦେଇଥାଏ ଟିକକ ଲାଭ ପାଇବା ପାଇଁ ଓ ଶସ୍ୟ ପାଇବା ପାଇଁ ଓ ସେହି ଖାଦ୍ୟକୁ ଅନ୍ୟମାନଙ୍କ ଖାଦ୍ୟ ଆକାରରେ ପରିପ୍ରକାଶ କରିବା ପାଇଁ ବା ପ୍ରେରଣା ଦେବାପାଇଁ ଚାଷୀଟି ବହୁ ପରିଶ୍ରମ କରିଲା ପରେ ହିଁ ଯାଇକି ଦୁଇମୁଠି ଶସ୍ୟ ପାଇଥାଏ ଆଉ ଯେଉଁ ଶସ୍ୟ ଆମେ ଖାଦ୍ୟ ରୂପେ ଗ୍ରହଣ କରିଥାଏ ଓ ସେଇ ଖାଦ୍ୟ ଆମ ଶରୀରରେ ବଳ ଆକାରରେ ବା ଭିଟାମିନ୍ ଆକାରରେ ପରିପ୍ରକାଶ ହୋଇଥାଏ